ହ୍ୟାଲୋ ହଁ ନାଇଁ ନଗଦରେ ଯେଉଁ ଖାଦ୍ୟ ଡେଲିଭରି ହେଇଥିଲା ସେଗୁଡ଼ିକ ଭଲ ପଡ଼ିଲାନି ନା ସେଗୁଡ଼ିକ ଭଲ ପଡ଼ିଲାନି ସେଥିପାଇଁ ସେଗୁଡ଼ାକ ସପିଙ୍ଗରେ ମୁଁ ଅନଲାଇନ ଅଡ଼ର୍ର କରିଥିଲି ସେଗୁଡ଼ା ଯେଉଁ ଡେଲିଭର ଦେଇଥିଲା କିଛି ଗୁଡ଼ା ବି ଭଲ ପଡ଼ିଲାନି ଯାହା ବି ଆସିଛି ସବୁତକ ପଚା ଶଢ଼ା ଜିନିଷ ଗୁଡ଼ିକ ସବୁ ଆସିଛି ହଁ ସେଥିପାଇଁ ମୁଁ କହୁଛି ଏ ଡେଲିଭେରୀ ଜିନିଷ ଗୁଡ଼ିକ ସବୁତକ ରିଟନ ମାରିବି ବୋଲି ହେଲେ ରିଟନ କଲେ କ'ଣ ପଇସାଟା ଆସିବ ହେରି ରିଟନ ମାରିନଥାନ୍ତି କାହିଁକି ନା ସେଥିରେ ମୁଁ ସନ୍ତୁଷ୍ଟ ନୁହେଁ ଯେହେତୁ ସେଥିରେ ପଇସା କ'ଣ ପାଇଁ ଦେବି ମୁଁ ପଇସା ବେକାର ନଷ୍ଟ ହେଉଛି ନା ହଁ ହଁ ଆପଣ ମାନେ ତ ଆମ ମାନଙ୍କୁ ଠକିବା ବୋଲି କରିଛନ୍ତି ସେ ବିକ୍ରେତା ଅନୁସାରେ ଆମେ ତ ସେଗୁଡ଼ାକ ସେଥିପାଇଁ ଅନଲାଇନ ସପିଙ୍ଗ କରି ଆଣୁଛୁ ଅନଲାଇନରେ ଫୋନରେ ଲାପଟପରେ ଯିଏ ଯାହା ଚଲଉଛି ସେଇଠି ସେଇଆ ସବୁ ଦେଖୁଛୁ ନା ସେଥିରେ ସେଇଆ ସବୁ ଦେଖିଲା ପରେ ଆମକୁ ସେଇଟା ଦେଖାଯାଉଛି ଭଲ ପରି କାହିଁକିନା ସେଇଟା ଅନଲାଇନରେ ଦେଖୁଛୁ ମୋବାଇଲ ଫୋନରେ ଦେଖିଲୁକି ଲାପଟପରେ ଦେଖିଲା କିଏ କେଉଁଥିରେ ଦେଖିଲା ସେଗୁଡ଼ା ସବୁତକ ଭଲ ଦେଖାଯିବ ସବୁତକ ତା'ପରେ ରିଅଲରେ ଆସିକି ଦେଖିଦେଲା ପରେ କିଛି ବି ଗୋଟିଏ ଭଲ ଦେଖା ଯାଉନି ସବୁତକ ଖାଇବା ଆସିକି ଖରାପ ଜିନିଷ ଯାହାବି ଲଗେଇବ ଖରାପ ଯାହାବି କରିବ ସବୁତକ ଖରାପ ଜିନିଷ ପଡ଼ୁଛି ହଁ ସେଇଥିରେ ବି ଆମେ ସନ୍ତୁଷ୍ଟ ନୁହେଁ ଜମା ଏଗୁଡ଼ାକ ରିଟନ ମାରିଦେବି ହେଲା ହଁ